ହେଲୋ ଆପଣଙ୍କର କିଏ ଯିବେ କି ସିନେମା ଦେଖିବା ପାଇଁ

ହଉ ତୁମ ଘର ଆମ ଘର ଯିବା ଆଉ ଇଏ ଗାଡ଼ି ଠିକ କରିଛୁ ଆଉ ଯିବା ଫିଲ୍ମ ଦେଖିକି ଆସିବା ଆଉ କେତେ କ'ଣ ଖର୍ଚ୍ଚ ହେବ ଆଉ ସେ ବିଷୟରେ ବୁଝିକି ଯିବା ଦୁଇ ଜଣ ଯାକ ଦୁଇ ଘର ଯାକ ଯିବା ଦେଖିକି ଆସିବା ଆଉ ଦେଖିକି ଆସିବା ଯାଜପୁର ରୋଡ୍ ନହେଲେ ପଳେଇବା ବୋଲେରୋ ତୁମର ଆମର ବୋଲେରୋ କରିକି ଯାଇକି ଦେଖିକି ଆସିବା ଆଉ ତୁମେ ଝାରସୁଗୁଡ଼ାରୁ କୋଉଦିନ ଜାଜପୁର ରୋଡ୍ ଗଲ କି କୋଉ ଦିନ ଗଲ ଆଉ ଆସିବ କୋଉ ଦିନ କୋଉ ଦିନ ଆସିବ ଆଉ ଆସିବ ମୁଁ ଟିକେଟ କରିଦେଇଥିବି ଆଉ ଦୁଇ ଘର ଯାକ ଯିବା ଟିକେଟ୍ କରିଦେଇଥିବି ସେଠି ଦେଖିବା ଆଉ ଫିଲ୍ମ ଦେଖିକି ଆସିବା ମୁଁ ଟିକେଟ କରିଦେଇଥିବି ଯେତେ ଶୀଘ୍ର ଯେତେ ହଁ ସେ ତୁମ ଘର ଲୋକ ଆମ ଘର ଲୋକ ଦୁଇ ଘର ଯାକ ଯିବା ଯିବା ମୁଁ ଟିକେଟ କରିଦେଇଥିବି ଦେଖିବା ହଉ ରଖ ତାହେଲେ